ମୋର ଜୋମାଟୋରୁ ଖାଇବା ଅର୍ଡ଼ର କରିଥିଲି ଗୋଟେ କୁପନ ଆସିଥିଲା ମୁଁ ଡେଲି କାଷ୍ଟମର ଜମାଟୋର ଡେଲି ଆମର ଖାଇବା ଆସେ ଯେଉଁ ଚିକେନ୍ ଆସେ ଜମାଟୋ ଆସେ ଡେଲିଭରି ବଏ ଆସିକି ଦେଇକି ଯାଏ ଆମେ ଖାଏ ପୁଣି ଫେର ଆମର ଯେଉଁ କୁପନ ଆସିଛି ସେ କୁପନଟା ନେକ୍ସଟ ଖାଇବା ବେଳେ ମୋତେ ସେ ଡିସ୍କାଉଣ୍ଟ କରିକି ରିହାତି ଦେବେ ଏଠିକି ଆମର ଡେଲି ଆସେ ଚିକେନ୍ ଆସେ ମଟନ୍ ଆସେ ବିରିୟାନୀ ଆସେ ଖାଇବା ଆସେ ଆଉ ଡେଲିଭରି ବଏ ଆସିକି ଘରେ ଦେଇକି ଯାଏ ଆର୍ କୁପନ୍ ବି ମିଳେ ନିହାତି ସେ କୁପନଟା ଆମର ରିହାତି ଦରକାର ନେକ୍ସଟ ଟାଇମ୍ ଯେତେବେଳେ ମଗାଇବୁ ସେ କୁପନ୍ ରିହାତିର ଆମକୁ ଡିସ୍କାଉଣ୍ଟ ଟିକେ ଦେବେ ଜମାଟୋ ଭଲ ପିଲାମାନେ ମଗାଉଛନ୍ତି ରେଷ୍ଟୁରାଣ୍ଟ ଖାଇବା ଭଲଲାଗେ ବିରିୟାନୀ ବହୁତ ପସନ୍ଦ ଲାଗେ ଆଉ ଭଲଲାଗେ ସବୁଦିନେ ମୁଁ ମଗାଏ ଆମର ସବୁଦିନ ଜମାଟୋରୁ ଭଲ ମଗାଏ ଆଉ ଖାଇବ ମୋତେ ନିହାତି ଭଲଲାଗେ